ହଁ ମଣିଷ ସବୁବେଳେ ତା ମୂଳ ସହିତ ରହିବାକୁ ଚାହେଁ କାରଣ ମୋ ବାପା ମାଁ ଆଗରୁ କ'ଣ କରୁଥିଲେ ସେଠି ଆମେ କେମିତି ଖୁସି ପାଉଥୁଲୁ କେମିତି ରହୁଥୁଲୁ ଆଉ ସେମାନଙ୍କ ପରିଚୟ ନେଇକି ଆମେ ମଧ୍ୟ ବଞ୍ଚିବାକୁ ଚାହୁଁ ଆମେ ମୁଁ ସେମିତି ମୋର ମୂଳ କଥା ମୋ ସ୍ମୁତି ବିଷୟରେ ଆପଣମାନଙ୍କୁ କିଛି କହିବି ଯେମିତି ଆଜି ମୋତେ ଆଜିବି ମଧ୍ୟ ମୋତେ ଭଲ ଲାଗେ ପିଲାଦିନେ ଆମେ କେତେ ଆମ ବାପାଙ୍କ ସାଙ୍ଗରେ ଯାଉଥୁଲୁ ମେଳା ମହୋତ୍ସବରେ ବୁଲୁଥୁଲୁ ସେଠି ସବୁ ଜିନିଷ କିଣିକି ଖାଉଥୁଲୁ ମୋର ଆଜି ବି ସେଇ ଜିନିଷ ମନକୁ ଖୁସିଦିଏ ଏବେ ବି ଇଚ୍ଛା ହୁଏ ସେମିତି ମେଳାକୁ ଯିବାକୁ ସେମିତି ପରିବାର ସହିତ ଯିବାକୁ ବାପାମାଆଙ୍କ ସହିତ ରହିବାକୁ ଏସବୁ ଜିନିଷ ମୋତେ ବହୁତ ଭଲ ଲାଗେ ମୁଁ ଏବେ ବି ମନେ ହେଉଛି ଯିବାପାଇଁକା ସେଇ ସବୁ ଜାଗାକୁ